ହ୍ୟାଲୋ ନାନୀ ମୁଁ ଅମ୍ବିକା କହୁଥିଲି ମୋତେ ଆଧାର କାର୍ଡ଼୍ ପାଇଁ କ'ଣ କ'ଣ ଆବଶ୍ୟକ କ'ଣ କରିବାକୁ ପଡ଼ିବ କେଉଁଠି ଯିବାକୁ ପଡ଼ିବ ତା ବିଷୟରେ କିଛି ଜଣାନାହିଁ ତ ଆପଣ ଯଦି ମୋତେ କହିବେ ତ ମୋତେ ଜଣେ ସାହାଯ୍ୟ ମାଗୁଛନ୍ତି ମୁଁ ତାଙ୍କର ସାହାଯ୍ୟ କରିଥାନ୍ତି ମୁଁ ବି ଆଧାର କାର୍ଡ଼୍ ବନେଇ ନାହିଁ ତ ମୋର ବି ସାହାୟତା ହୋଇଯିବ ତାଙ୍କୁ ସାହାଯ୍ୟ କଲେ ମୋତେ ବି ଖୁସି ମିଳିବ ଆପଣ ତ ଜାଣିଛନ୍ତି ଆଧାର କାର୍ଡ଼୍ ନିହାତି ଦରକାର ହେଲେ ଆଧାର କାର୍ଡ଼୍ ବନେଇବା ପାଇଁ କ'ଣ କ'ଣ ଦରକାର କେଉଁଠି ଯିବାକୁ ପଡ଼ିବ କ'ଣ କହିବାକୁ ପଡ଼ିବ ତା ବିଷୟରେ ମୋର କୌଣସି ଧାରଣା ନାହିଁ ତ ଆପଣ ତ ଜାଣିଥିବେ କ'ଣ ଦରକାର ପଡ଼ିବ କେଉଁଠି ଯିବାକୁ ପଡ଼ିବ କ'ଣ କହିବାକୁ ପଡ଼ିବ କଣ ଖର୍ଚ୍ଚ ହେବ କ'ଣ ନାହିଁ ତ ଆପଣ ତ ଜାଣିଥିବେ ତ ଆପଣ ଯଦି କହିବେ ତ ମୁଁ ଯାଇକି ତାଙ୍କର ହେଲ୍ପ୍ କରିବି ମୋ ପଡ଼ୋଶୀ ଜଣେ ମୋତେ ହେଲ୍ପ୍ ମାଗୁଛନ୍ତି ତ ଆପଣ ଯଦି ମୋର ହେଲ୍ପ୍ କରିବେ ତ ମୁଁ ତାଙ୍କୁ ଯକି ହେଲ୍ପ୍ କରିଥାନ୍ତି ତ ମୁଁ ଆଶା କରୁଛି ଆପଣ କହିବେ ଯେ ମାନେ କେଉଁଠି ଯାଇକି କରିବାର କ'ଣ ଆପଣ ବୁଝୁଛନ୍ତି ନା ନାହିଁ ଆଧାର କାର୍ଡ଼୍ ନିହାତି ଆବଶ୍ୟକ ଅଛି ତ ମୋତେ ବି ଜଣାନାହିଁ ଆଧାର କାର୍ଡ଼୍ କେଉଁଠି ବନାଯାଏ ଆଧାର କାର୍ଡ଼୍ ପାଇଁ କ'ଣ କ'ଣ ସବୁ ଡକୁମେଣ୍ଟ୍ ଦରକାର ବୟସ୍କ ଲୋକ ତାଙ୍କୁ ବି ଜଣାନାହିଁ ତ ତାଙ୍କୁ ନେଇ ମୁଁ ପୁରା କେଉଁଠି ଯିବି କ'ଣ କରିବି କେମିତି କରାଯାଏ ମୋତେ କୌଣସି ଧାରଣା ନାହିଁ ତ ଆପଣ କୁହନ୍ତୁ ସେଇଠି ଯାଇକି କ'ଣ କରିବାକୁ ପଡ଼ିବ କ'ଣ କହିବାକୁ ପଡ଼ିବ କ'ଣ କ'ଣ ଆବଶ୍ୟକ ହେବ କ'ଣ କ'ଣ ଡକୁମେଣ୍ଟ୍ ଦରକାର ଏସବୁ ଆପଣ ଯଦି କହିବେ ମୁଁ ଯାଇକି ତାଙ୍କର ସାହାଯ୍ୟ କରିଥାନ୍ତି ତ ଆପଣ ଦୟାକରି ନାନୀ ତୁମେ କୁହ ଯେ ମୋତେ କ'ଣ କ'ଣ ଆବଶ୍ୟକ ପଡ଼ିବ ମୁଁ ଯାଇକି ତାଙ୍କୁ କ'ଣ କହିବି ଆଜିକାଲି ତ ଆଧାର କାର୍ଡ଼୍ ବିନା କୌଣସି କାର୍ଯ୍ୟ ହେଉ ନାହିଁ ତ ଆପଣ ଜାଣିଥିବେ ଆଧାର କାର୍ଡ଼୍ ନିହାତି ଦରକାର ଛୋଟ ହେଉ କିମ୍ବା ବଡ଼ ହେଉ ସମସ୍ତଙ୍କୁ ଆଧାର କାର୍ଡ଼୍ ଦରକାର ତ ଆପଣ ଯଦି କହିବେ ମାନେ କେଉଁଠି ଯିବାକୁ ପଡ଼ିବ କ'ଣ କରିବାକୁ ପଡ଼ିବ କ'ଣ କ'ଣ ଦରକାର ତ ସେ ସବୁ ସୁବିଧାକୁ ନେଇ ମୁଁ ତାଙ୍କୁ ଧରିକି ଯାଇଥାନ୍ତି ମୋତେ ତ କୌଣସି ଜାଗା ବି ଜଣାନାହିଁ ଯେ କେଉଁଠି ଯିବାକୁ ପଡ଼ିବ କ'ଣ ଆଧାର କେନ୍ଦ୍ରରେ ନେଇକି ଯିବାକୁ ପଡ଼ିବ କ'ଣ କ'ଣ ସବୁ ଦରକାର ଆପଣ ଯଦି କହିବେ ତ ମୁଁ ଯାଇକି ତାଙ୍କର ସାହାଯ୍ୟ କରିଥାନ୍ତି